ମୁଁ ଦକ୍ଷିଣ ଭାରତୀୟ ଖାଦ୍ୟ ସାଧା ଭୋଜନ ପ୍ରସ୍ତୁତ କରିବାପାଇଁ ଚାହୁଁଛି ଏହି ଖାଦ୍ୟରେ ଭିଟାମିନ୍ ପ୍ରଚୁର ପରିମାଣରେ ରହିଥାଏ ଓ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ ଏହି ଖାଦ୍ୟରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ବି ମିଶିଥାଏ ଯେପରି ସାଧା ଖାଦ୍ୟରେ କମ୍ ପରିମାଣର ମସଲା ତେଲ ପିଆଜ ଅଦା ରସୁଣ ଏବଂ ଲଙ୍କା ଦିଆଯାଇଥାଏ ଜଣେ ଖାଇବାଦ୍ୱାରା ଶରୀରକୁ ମଜବୁତ କରିଥାଏ